ହଁ ହ୍ୟାଲୋ ମୁଁ କହିଲି କି କଷ୍ଟମର୍ ମାନଙ୍କୁ ଭଲ ସେ ଖାଇବା ପିଇବା ତାଙ୍କୁ ସେଇ ଯେଉଁ ମାନେ ଅର୍ଡ଼ର୍ କରୁଛନ୍ତି ତାଙ୍କ ଫେବରେଟ୍ ଡିଶ୍ ତାଙ୍କୁ ଭଲ ସେ ଅର୍ଡ଼ର୍ ଦେଉଛ ତ ମାନେ ସର୍ଭ କରୁଛ ତ ତ ତାଙ୍କ ଫେବରେଟ୍ ଡିଶ୍ ସବୁ ଯାହା ବି ତ ସେଗୁଡ଼ାକ ସବୁ ତାଙ୍କ ସର୍ଭ କରିବେ ଭଲ ସେ ମାନେ ସର୍ଭ କର ତା'ପରେ ନିଟ୍ ଆଣ୍ଡ କ୍ଲିନ୍ ରଖ ମାନେ ତାଙ୍କ ପ୍ଲେଟ୍ ବଗେରା ହଁ ଡିଶ୍ ଗୁଡ଼ା ସବୁ ମାନେ କଷ୍ଟମର୍ଙ୍କ ଫେବରେଟ୍ ଡିଶ୍ ସବୁ ଯେଉଁମାନେ ମାନେ ଅର୍ଡ଼ର୍ ଦେଉଛନ୍ତି ତାଙ୍କୁ ଅଲଗା କିଛି ନ ଅର୍ଡ଼ର୍ ଦେଇ ଯେଉଁମାନେ ଅର୍ଡ଼ର୍ ଦେଉଛନ୍ତି ଯାହା ସେଇ ସେଇ ଅନୁସାରେ ହିଁ ଲୋକମାନଙ୍କୁ ଖାଇବାକୁ ଯିବ ଠିକ୍ ଅଛି ହ୍ୟାଲୋ ହଁ ହ୍ୟାଲୋ ହଁ କହୁନ କ'ଣ କହୁଥିଲ ହଁ ଲୋକ ତ ସବୁଦିନ ରେଷ୍ଟୁରାଣ୍ଟକୁ ଆସୁଛନ୍ତି ହଉ ଠିକ୍ ଅଛି